ଅର୍ଥନୀତି ଅର୍ଥନୀତି କହିଲେ ଆଗେ ଲୋକମାନେ ବହୁତ ଅସୁବିଧାରେ ଚଳୁଥିଲେ ଏବେ କିନ୍ତୁ ଅସୁବିଧା ଲୋକମାନଙ୍କ ପାଇଁ ନାହିଁ ତେଣୁକରି ଏବେ ବର୍ତ୍ତମାନେ ଯେଉଁ ଡିଜିଟାଲ ଯେଉଁ ବାହାରିଛି ସେଥିରେ ଲୋକ କଳକାରଖାନା ଭଲମନ୍ଦ ଯେଉଁ ତିଆରି ହେଇଛି ଲୋକମାନେ ସେଥିରେ କାମଧନ୍ଦା କରି ଦୁଇ ପଇସା ରୋଜଗାର କରୁଛନ୍ତି ନିଜ ପରିବାର ବି ଭଲରେ ଚଳାଇ ପାରୁଛନ୍ତି କିନ୍ତୁ ଏବେ ଯେଉଁ ଇନ୍ଦିରା ଆବାସ ହେଇଛି ଲୋକମାନେ ବି ତା ଧିଅରେ ବି କାମ ଧନ୍ଦା କରି ବେଶ ଭଲ ପଇସା ରୋଜଗାର ବି କରୁଛନ୍ତି ତା ଧିଅରେ କଳକାରଖାନା ଭଲ ମନ୍ଦ ସବୁଥିରେ ବି ଲୋକମାନେ କାମ ଧନ୍ଦା କରୁଛନ୍ତି ଏବେ ବ୍ୟାଙ୍କ ବ୍ୟାଙ୍କ ବି ଆମ ଗାଁରେ ଆଗେ କାଳରେ ବ୍ୟାଙ୍କ ବି ନଥିଲା ଏବେ ବ୍ୟାଙ୍କ ଫ୍ୟାଙ୍କ ହେବାରୁ ଲୋକମାନେ ସେଥିରେ ବି ପଇସା ଉଠା ଉଠି ସବୁ କରି ବି ପାରୁଛନ୍ତି ଏବେ କିନ୍ତୁ ସୁବିଧା ଅଛି ଆଉ ଆଗଠାରୁ ଏବେ ବହୁତ ଉନ୍ନତରେ ସୁବିଧା ଅଛି ଲୋକମାନେ ଆଉ ଅସୁବିଧାରେ ସମ୍ମୁଖୀନ ହଉ ନାହାନ୍ତି ଲୋକମାନେ ଏବେ ବେଶ ଭଲରେ ଚଳୁଛନ୍ତି